ମୁଁ ଥରେ ପ୍ର ପ୍ରପାତ ବୁଲିବାକୁ ଯାଇଥିଲି ଏହା ହେଉଛି ମୋର ସବୁଠାରୁ ଲମ୍ବା ପଦଯାତ୍ରା ସେଠାରେ ପ୍ରକୃତିର ବିଭିନ୍ନ ଜିନିଷ ଦେଖିବାକୁ ମିଳେ ସେଠାରେ ପାହାଡ଼ ପର୍ବତ ଓ କେତେ ଓ କେତେକ ଗଛଲତା ମଧ୍ୟ ରହିଛି ସେଠାରେ ମୋତେ ସୂର୍ଯ୍ୟାସ୍ତ ବହୁତ ଭଲ ଲଗିଲା ବହୁତ ସୁନ୍ଦର ମଧ୍ୟ ଦେଖାଯାଏ